ଚାଷ କରିବା ସମୟ ହେଉଛି ବର୍ଷାଋତୁରେ ସେ ସେତେବେଲେ ଚାଷ କରଲେ ଭଲ ହୁଏ କେମିତି ଭଲ ହୁଏ ନା ସେତେବେଲେ ପୋକ ଯାକ ହୁଏ ନାହିଁ ଅଳ୍ପ କିଛି ହୁଏ ତା'ପରେ କୀଟନାଶ ଗୋଟେ ଔଷଧ ଅଛି ତା ମାରଲେ ମିଶା କୀଟଯାକ ପୋକଯାକ ସବୁ ମରି ମରିଯାଉଛି ସେମିତି ବର୍ଷା ଋତୁରେ ଆମ କୃଷିମାନେ ବର୍ଷା ଋତୁରେ ବେଶୀ ଲାଭ କରେ ବର୍ଷା ଋତୁରେ ଚାଷ କଲେ ଭଲ କାହିଁକିନା ଟେନସନ୍ ନାହିଁ ପାନି ଟେନସନ୍ ନାହିଁ କିଛି ବୋଲେ ଅସୁବିଧା ନାହିଁ ଏମିତି ଗରମ ସିଜିନରେ କରଲେ ସେଇଟା ଭଲ ହୁଏ ନାହିଁ ବର୍ଷା ଋତୁରେ ସେଇଟା ଭଲ ହୁଏ ବର୍ଷା ଋତୁରେ ଫସଲ ମିଶା ଭଲ ହୁଏ ଆଉ ତାଇରେ ଫଲନ ମିଶା ଭଲ ହୁଏ ତା ତା ଯୋଗୁଁ ବର୍ଷା ଋତୁ ବେଷ୍ଟ ଟାଇମ ଗୋଟେ ଚାଷ କୃଷକଙ୍କ ମାନଙ୍କୁ ବେଷ୍ଟ ଟାଇମ ସେଇଟା ଗୋଟେ ବର୍ଷା ଋତୁ ସମୟରେ ସମସ୍ତେ ଚାଷ କରୁଛନ୍ତି ସବୁ ଜାଗାରେ ବର୍ଷା ଋତୁ ବେଶୀ ଚାଷ ହୁଏ କାହିଁକିନା ବର୍ଷା ଋତୁରେ କିଛି ଅସୁବିଧା ନାହିଁ ପାନି ପାଇ ଅସୁବିଧା ନାହିଁ କିଛି ଅସୁବିଧା ନାହିଁ ସେଥିପାଇଁ ବର୍ଷା ଋତୁରେ ଭଲ କିଛି ଟେନସନ୍ ନାହିଁ